ଓଡ଼ିଆ ଭାଷାର୍ ଯେନ୍ଟା କି ବ୍ୟବହାର୍ ତ ଆମର୍ ସବୁବେଲେ ଆମର୍ ଚାଲୁଛି ସାଂସ୍କୃତି ଆଗୁରୁ ବି ଆମର୍ ପରମ୍ପରାଏ ସେଟା ଓଡ଼ିଆ ଭାଷାଟା ସମ୍ବଲପୁରୀ ଲିକିନ୍ ଯେନ୍ଟା କି ଆମର୍ ହେଉଛି ସଂସ୍କୃତି ଭାଷାଟା ବି ଆରୁ ଆମର୍ ସମ୍ବଲପୁରୀ ଓଡ଼ିଆ ଭାଷାଟା ଲିକିନ୍ ପ୍ରଭାବ୍ ସହିତ ବଦଲିଛି ଆଜିକାଲି ମର୍ଡ଼ନ୍ ଯୁଗ ହେଲାନ ଇଂରାଜୀ ଆମର୍ ଇଙ୍ଗ୍ଲିଶ୍ ଭାଷାଟା ଇଂରାଜୀ ଭାଷାଟା ତାପରେ ଆମର୍ ବିଦେଶୀମାନଙ୍କର୍ ତ ହେଟା ତାଙ୍କର୍ ଭାଷା ହେ ଲେକିନ୍ ଆମର୍ ଇନୁ ବି ଆମର୍ ହିନ୍ଦୀ ଭାଷା ଆମର୍ ଇଂରାଜୀ ଭାଷା ସବୁ ୟୁଜ୍ କରୁଛନ୍ ଆଜିକାଲି ଯୁଗରେ ଯେତେ ଯେନ୍ ଏରିଆରେ ବି ରହିଲେ ଯେତେ ବି ସେମାନେ ନିଜର୍ ଭାଷାଟା କେ କମ୍ କରିଦଉଛନ୍ ସେ ଅଲଗା ଭାଷାଟା କେ ବେଶୀ ଗୁରୁତ୍ଵ ଦଉଛନ୍ ଆଜିକାଲି ସେ ଇଗ୍ଲିଶ୍ ଭାଷାମାନେ କହୁଛନ୍ ଇଂରାଜୀ ଭାଷାଟା କହୁଚନ୍ ସବୁକେ ଆମର୍ ନିଜର୍ ଭାଷାଟା କେ ଆମେ କେଭେ ଲୋପ୍ ନେଇଁ ପକାବାର୍ କଥା ସେଇ ଭାଷାର୍ ଉପରେ ଆମେ ଆଗକେ ବଢ଼ବାର୍ କଥା ସେଇ ଭାଷାକେ ଆମେ ଆଗକେ ବଢ଼ାବାର୍ କଥା ସେଇ ଭାଷା ଉପରେ ଆମେ ଆଗକେ ବଢ଼ବାର୍ କଥା ଯିବାର୍ କଥା ସେଟାକି କେବେ ଲୋପ୍ ନାଇଁ କାରବାର୍ କଥା ଲୋପରେ ନାଇଁ ବୋଲେ ଲୋପ୍ ନାଇଁ ପକାବାର୍ କଥା ଲେକିନ୍ ଆଜିକାଲି ଯୁଗରେ ଆମର୍ ଓଡ଼ିଆ ଭାଷାଟା ସଂସ୍କୃତି ଭାଷାଟା ଲୋପ୍ ପାଇଯାଉଛି ଆମେ ଆମର୍ ହିସାବେ ମୋର୍ ହିସାବେ ଯେନ୍ତା କହିବାରକି ଗଲେ କି ଆମର୍ ଓଡ଼ିଆ ଭାଷାଟା କେ ଆମେ ଭଲ୍ସେ ରଖ୍ମା ଆର୍ ଏବେ ବି ଅର୍ ଆଗ୍କେ ବି ବଢ଼୍ମାଁ